ମୁଇ ଗୋଟେ ଜାଗାକେ ଯାଉଥୁନି ଜଲ୍ଦି ପହଞ୍ଚିବାର୍ ଅଛି ହେଲେ ଟ୍ରାଫିକ୍ ଟ୍ରାଫିକ୍ ଜାମ ଥିନା ସେ ନାକି ପହଞ୍ଚି ନେଇ ପାରଛି ମୁଇ କେନାନ୍ ପହଞ୍ଚିମି ଡ୍ରାଇଭର୍ ଡ୍ରାଇଭର୍କେ ଜି ନା ପହଞ୍ଚାବା ଟ୍ରାଫିକ୍ ଜାମ୍ ଲାଗି କେ ନିକି ଯେଇ ହେବାର୍ ଚାଲିକି ନା ଯାଇ ନେଇ ହଉଛି କି ସାଇକେଲ୍ କେନ୍ତା ଗାଡ଼ି ନାମ ଯେଇ ନେଇ ହଉଛି ମେ ହେନିକି ଗଲେ କେନ୍ତା ନା ହେନି କି କେନ୍ତା ନା ପହଞ୍ଚିମି ଆର୍ ଏଣୁ ଚାଲି ଚାଲି ଗଲେ ବି ଲେଟ ଲାଗ୍ ବା ମୋତେ ଆର୍ ଗାଡ଼ି ନା ଯେଇ ନି ଗାଡ଼ି ନା ଯେଇ ନି ହଉଛି ଟ୍ରାଫିକ୍ ଲାଗି ହେଲେ କେନ୍ତା କେନ୍ତା ଯିମି କାର୍ ସାଙ୍ଗ୍ କଇମି ଗୋଟେ ସାଇକେଲ୍ ଗୁଟେ ପାଇଲେ ଜଲଦି କିନା ପାଞ୍ଚ୍ ମିନଟ୍ ରେ ପହଞ୍ଚି ଯାତ ହେଲେ ଯେଇ ନି ହଉଛି କେନ୍ତା ନା ଯିମି ଏବେ କାକୁ ରୀଟା କାହାକେ ହେଲେ ଟିକେ ଫୋନ୍ କରିବ୍ ଯେ ଆନି ହେଲେ ଏବେ ସାଇକେଲ୍ ଉଠେଇଲେ ପଠେଇତେ ଯିମି କି ଜଲ୍ଦି ସେ ଜଲ୍ଦି ଯେଇ ପାରେଁ ପାଞ୍ଚ୍ ମିନିଟ୍ରେ ପହଞ୍ଚି ପାରମି ସେ ନିକେ ନେଇ ପହଞ୍ଚିଲେ ନି ହୁଏ ଟ୍ରାଫିକ୍ ଲାଗୁ ବୋଲି ଯେଇ ନେଇ ପାରୁଛେଁ ଯେଇ ନେଇ ପାରୁଛନ୍ ଜଲ୍ଦି କିନା ଟିକେ ତାକେ କହିଦିଅ ସାଇକେଲ୍ ଗୁଟେ ଆଣବି ସାଇକେଲ୍ ଯିମି ପାଞ୍ଚ୍ ମିନିଟ୍ ପାରମି ନେଇ ହେଲା ତ ନେଇ ସେଟି ପାରନା ଜଲ୍ଦି ନା ଟିକେ କହି ଦେ ନେଇବି ପହଞ୍ଚିମି